ହଁ ମୁଁ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ କାହିଁକିନା ଗୀତ ଶୁଣିଲେ ଯେତେ ବି ଦୁଃଖ କି ଯେତେ ବି କଷ୍ଟ ଥିଲେ ମଧ୍ୟ ଗୀତ ଶୁଣିଲେ ବହୁତ ଭଲ ଲାଗେ ଯେତେ ବି ଯନ୍ତ୍ରଣାରେ ଥିଲେ ମଧ୍ୟ ଯଦି ଟିକେ କାନରେ ଗୀତ ପଡ଼ିଯିବ ତେବେ ମନକୁ ବହୁତ ଆନନ୍ଦ ଲାଗେ ଏବଂ ଯେତେ ଥକା ଥିଲେ ମଧ୍ୟ ଦୂର ହେଇଯାଏ ମତେ ବିଶେଷ କରି ଆଧୁନିକ ଏବେ ଏବେକାର ଯୁଗର ଗୀତ ମତେ ବହୁତ ଶୁଣିତେ ପସନ୍ଦ ଲାଗେ ମୋର ପ୍ରିୟ ଗାୟକ ହେଉଛନ୍ତି ଜୁବିନ୍ ନଟିଆଲ୍ ଯିଏକି ଆମର ହିନ୍ଦୀ ଭାଷାର ଜଣେ ପ୍ରମୁଖ ସଙ୍ଗୀତକାର ସେ ବହୁତ ଗୁଡ଼ିଏ ଗୀତ ମଧ୍ୟ ଗାଇଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ମଧ୍ୟ ମୁଁ ବାଲେଶ୍ୱର ଯାଇଛି ଯେଉଁଠାରେ କି ସେମାନେ ଆସିଥିଲେ ଯେତେବେଳେ ତାଙ୍କୁ ଦେଖିବା ପାଇଁ ବହୁତ ଗହଳି ମଧ୍ୟ ଥିଲା ତା ଦିନେ ଆଗରୁ ମୁଁ ସେଠାକୁ ଯାଇକି ଗୋଟେ ଲଜ୍ରେ ରହିକି ଗୋଟେ ଦିନ ଲଜ୍ରେ ରହିଲି ତାଙ୍କ ସହିତ ଦେଖିବା ଦେଖା କରିବା ପାଇଁ ଏବଂ ମତେ ବହୁତ ଭଲ ଲାଗିଲା ଯେତେ ଦୂରରେ ବି ଆମ ଓଡ଼ିଶା ଭିତରେ ଯଦି କେଉଁଠି ବି ତାଙ୍କର ସୋ ହୁଏ ବା ମୁଁ ଜାଣେ ଜାଣିବା ଭିତରେ ଯେତେ ଦୂରରେ ହେଲେ ବି ମୁଁ ତାଙ୍କୁ ଦେଖିବା ପାଇଁ ଯାଏ ଆଉ ସେ ଓଡ଼ିଆ ଗୀତ ମଧ୍ୟ ଗୋଟେ ଗାଇଛନ୍ତି ଭଜନ ତା ଗୀତର ନାଁ ତ ମୋତେ ମନେ ପଡ଼ୁନି ହେଲେ ବି ମୁଁ ତାଙ୍କୁ ଶୁଣିଛି ଏବଂ ଆମ ସ୍ଥାନୀୟ ସଙ୍ଗୀତ କହିଲେ ଯେମିତିକି ଝୁମର୍ ଗୀତ ଆଦିବାସୀ ଗୀତ ଏବଂ ଓଡ଼ିଆ ଗୀତ ଏସବୁ ମୋତେ ମଧ୍ୟ ବହୁତ ଭଲ ଲାଗେ କାରଣ ଆମର ଆଦିବାସୀ ସଙ୍ଗୀତ ହଉ କି ଝୁମର ସଙ୍ଗୀତ ହଉ ଏଗୁଡ଼ାରେ ବହୁତ ଭଲ ଭଲ ସାଂସ୍କୃତିକ ଗୀତ ଗୁଡ଼ା ଥାଏ ଆଉ ନିଜକୁ ନିଜ ଜୀବନକୁ କେମିତି ଭାବରେ ଆଗକୁ ବଢ଼େଇଲେ ସେଇ ବିଷୟରେ ମଧ୍ୟ ବହୁତ ଗୀତ ଥାଏ ଆଜିକାଲି ୟୁଥ୍ମାନଙ୍କୁ ନେଇକି ତାଙ୍କ ଭଳି ଗୀତ ଏବଂ ପୁରୁଣା ଲୋକମାନଙ୍କୁ ନେଇକି ତାଙ୍କ ଭଳି ଗୀତ ସବୁ ପ୍ରକାରର ଆମ ଏଇ ସ୍ଥାନୀୟ ସଙ୍ଗୀତ ଗୁଡ଼ାକରେ ଅଛି